ଚାଷ ସମ୍ପୂର୍ଣ୍ଣ ଆମର ପାଣିପାଗ ଉପରେ ନିର୍ଭର କରିଥାଏ ବର୍ଷାଦିନେ ପାଣି ଅଧିକ ହେଲା ଠୁ ଧାନଗଛ ମରିଯାଏ ପଚିକି ମରିଯାଏ ମରିଗଲେ ହେଉଛି ତାକୁ ଆମେ କ'ଣ କରୁ ପାଣି ଗୋଟିଏ ମାହାରା କରିକି ପାଣି ଗୁଡ଼ାକ ଛାଡ଼ିଥାଉ ପାଣି ଛାଡ଼ି ଦେଲାଠୁ ଗଛ ଦୁଇ ତିନିଦିନ ପରେ ପାଣିଟା ଶୁଖିଯାଏ ଶୁଖିଗଲା ପରେ ଗଛ ଟିକେ ଧୀରେଧୀରେ ଖରା ପାଇକି ପାଣିର ଶୁଖିଯାଇଥାଏ ପାଣିଗଛ ଶୁଖିଗଲା ପରେ ଗଛଟା ହୋଇଥାଏ